ଆପଣ ଟ୍ରାଭେଲ ଏଜେନ୍ସିର ମାଲିକ କହୁଥିଲେ କି ଆପଣଙ୍କ ଟ୍ରାଭେଲ ଏଜେନ୍ସିରୁ କମ୍ପାନୀରୁ ମୁଁ ପୁରୀ ଯିବାକୁ ଚାହୁଁଛି ତେଣୁ ଆପଣଙ୍କ ଟ୍ରାଭେଲ ଏଜେନ୍ସି କମ୍ପାନୀରୁ ମୁଁ ଆପଣଙ୍କର କ୍ୟାବ୍ ବୁକ୍ କରିଥିଲି ସେଥିପାଇଁ ଆପଣଙ୍କ ସହିତ ସବୁ ଆଲୋଚନା ବା କଥାବାର୍ତ୍ତା ସବୁ ମୁଁ କରିଦେଇଥିଲି ଗାଡ଼ି ଭଡ଼ା ବିଷୟରେ ଆପଣ କହୁଥିଲେ ପାଞ୍ଚଶହ ଟଙ୍କା ନେବେ ବା ପାଞ୍ଚଶହ ଟଙ୍କା ଆପଣ ତ କହିଲେ ପାଞ୍ଚଶହ ଟଙ୍କା ନେବାକୁ ମୁଁ ଆପଣଙ୍କ ଟ୍ରାଭେଲ ଏଜେନ୍ସି କମ୍ପାନୀରୁ ସବୁ କଥାବାର୍ତ୍ତା ଆପଣଙ୍କ ସହିତ ମାଲିକ ଆପଣଙ୍କ ସହିତ କଥାବାର୍ତ୍ତା ହୋଇଥିଲି କିନ୍ତୁ ଆପଣଙ୍କ ଡ୍ରାଇଭର ଯେଉଁ ଆପଣ କହିଥିଲେ ଆମ ସହିତ ଆପଣଙ୍କର ଡ୍ରାଇଭର ଯିବେ ସୁରେଜ ଭାଇ ସେ କ'ଣ ଏବେ ଆମକୁ କହୁଛନ୍ତି ପାଞ୍ଚଶହ ଟଙ୍କା ନେବେନି ବା ତାଙ୍କେ କହୁଛନ୍ତି ଆମକୁ ଅଧିକ ଟଙ୍କା ହଜାର ଟଙ୍କା ନେବି କହୁଛନ୍ତି ଆପଣଙ୍କ ସହିତ ମୁଁ ସବୁ କଥାବାର୍ତ୍ତା ହୋଇଯାଇଥିଲେ ଆପଣ ତ ସବୁ କଥାବାର୍ତ୍ତାରେ କହିଥିଲେ ପାଞ୍ଚଶହ ଟଙ୍କା ନେବେ ଆପଣଙ୍କ ଡ୍ରାଇଭର ଏବେ କହୁଛନ୍ତି ଆମକୁ ଆମକୁ ପାଞ୍ଚଶହ ଟଙ୍କାରୁ ହଜାର ଟଙ୍କା ନେବେ ହଜାର ଟଙ୍କାରୁ କମ୍ ନେବିନି କହୁଛନ୍ତି ସେଥିପାଇଁ ଯଦି ଆପଣ ଯଦି ଆମକୁ କହିବେ ଯଦି ହଜାର ଟଙ୍କାରୁ ଅଧିକ ନେବେ କହିବେ ଯଦି ଆପଣ ହଜାର ଟଙ୍କା ନେବେ କହିବେ ତ ଆମେ ଆପଣଙ୍କର ଏଜେନ୍ସି କମ୍ପାନୀର କ୍ୟାବ୍ଟା ବୁକ୍ କରିପାରିବୁନି ଆମେ ଯାଇପାରିବୁନି କିମ୍ବା ଆମେ ଆପଣଙ୍କର ଏଜେନ୍ସି କମ୍ପାନୀର କ୍ୟାବ୍ଟା ଯେଉଁ ବୁକ୍ କରିଥିଲୁ ସେଇଟାକୁ ଆମେ କ୍ୟାନସଲ କରିଦେବୁ